ଡେଙ୍ଗୁ ଜ୍ୱର ଓ ମ୍ୟାଲେରିଆ ଭଳି ମଶାବାହିତ ରୋଗକୁ ରୋକିବା ପାଇଁ ଆମେ ଘର ମାନଙ୍କରେ ମଶାରି ବ୍ୟବହାର କରାଯାଏ ଏବଂ ବାହାର ଜାଗା ମାନଙ୍କରେ ଅଳିଆ ଆବର୍ଜନା ପାଣି ତାକୁ ଘାସ କୁଟା ଏହାକୁ ସବୁ ସଫା କରାଯାଏ ଯେ କେତେକ ଲୋକ ଟାୟାର୍ ଫାୟାର୍ ରଖିଥିବାରୁ ମଶା ଟିକିଏ ବେଶୀ ଭାବରେ ହୁଅନ୍ତି ଆଉ ତାକୁ ରୋକିବା ପାଇଁ ଲୋକମାନଙ୍କୁ ସବୁ ସତର୍କତା କରାଯାଏ ଆଉ ସେଇଭଳି ଟିକିଏ ଇଏ ହେଲେ ସଫା ସଫି ନିଜ ହିସାବରେ ରହିଲେ ନେଲେ ମଶାରୀ ଟାଙ୍ଗି ଶୋଇବା ଏଇଭଳି ହେଲେ ଟିକିଏ ପରିଷ୍କାର ପରିଚ୍ଛନ୍ନ ହବ ଆଉ ଡେଙ୍ଗୁ ଜ୍ୱର ହେବ ନାହିଁ କି ମ୍ୟାଲେରିଆ ଜ୍ୱରଟା ବି ସହଜରେ ହେବ ନାହିଁ